କିଛି ବର୍ଷ ପୂର୍ବେ ସାଧାରଣତଃ ଛୋଟ ମୋବାଇଲ୍ ଥିଲା ସେଥିରେ କେବଳ କଲ୍ ଯାଉଥିଲା ଆସୁଥିଲା ଆଉ ମେସେଜ୍ କିଛି ପଢ଼ି ପାରୁଥିଲେ ଏଇ ସବୁ ଜିନିଷ ଥିଲା ତା'ପରେ ପରବର୍ତ୍ତୀ କ୍ରମେ ଏମିତି ମୋବାଇଲ୍ ଆସିଲା ଯୋଉ ମୋବାଇଲ୍ରେ କ୍ୟାମେରା ରହିଲା ଚିପ୍ ପଡ଼ିଲା ସେଥିରେ ଗୀତ ସେଭ୍ କରିକି ରଖି ପାରୁଛେ ଶୁଣିପାରିଲେ ଏ ସବୁ ଜିନିଷ ହେଲା ଆଉ ଭଲ ଫୋଟୋ ମଧ୍ୟ ଉଠେଇ ପାଇଲେ ଭିଡି଼ଓ ରେକୋଡି଼ଙ୍ଗ ହେଇପାରିଲା ତା'ପରେ ପୁଣି ପରବର୍ତ୍ତୀ କ୍ରମେ ସ୍ମାର୍ଟଫୋନ୍ ଆସିଗଲା ସ୍ମାର୍ଟଫୋନ୍ରେ ମାନେ ଜଦି ଆମେ ଗୋଟେ ଲୋକ ଜଦି ଘରେ ରହିକି ଟିଭିରେ ଟିଭିକୁ ଦେଖୁଥିଲା କିନ୍ତୁ ସ୍ମାର୍ଟଫୋନ୍ ଗୋଟେ ଏମିତି ଜିନିଷ ଟିଭିର ବ୍ୟବହାର ମଧ୍ୟ କମିଗଲା କାହିଁକିନା ଇଣ୍ଟର୍ନେଟ୍ ମାଧ୍ୟମରେ ସେ ଟିଭିକୁ ଟିଭିର ମଜାଟା ଇଣ୍ଟର୍ନେଟ୍ ନେଇଗଲା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଟିଭି ଇଣ୍ଟର୍ନେଟ୍ ଫେସ୍ବୁକ ହ୍ୱାଟସ୍ଅପ୍ ଏଇସବୁ ଜିନିଷ ଚଲେଇ ପାରିଲା କାହାକୁ ଫୋନ୍ ମାନେ ପଇସା ପଠେ ପଠେଇବା ଏଇ ଜିନିଷଗୁଡ଼ା ବି ହେଇପାରିଲା ତା'ସହିତ ପୂର୍ବରୁ ଟୁ ଜି ନେଟ୍ୱାର୍କ ଥିଲା ତା'ପରେ ଥ୍ରୀ ଜି ନେଟ୍ୱାର୍କ ହେଲା ପରେ ଫୋର୍ ଜି ଫୋର୍ ଜି ପରେ ଫାଇଭ୍ ଜି ଏବେ ସାଧାରଣତଃ ଲୋକମାନେ ଫାଇଭ୍ ଜି ଆଡକୁ ଅଗ୍ରଗତି କଲେଣି ଓ ଫାଇଭ୍ ଜି ସିମ୍ ମଧ୍ୟ ବ୍ୟବହାର କଲେଣି ତାହା ସହିତ ଆଉ ଗୋଟେ ଜିନିଷ ହେଉଛି ମୁଁ ଏବେ ସାଧାରଣତଃ ଜିଓ ଏୟାରଟେଲ୍ ଓ ବି ଏସ୍ ଏନ୍ ଏଲ୍ ସିମ୍ ବ୍ୟବହାର କରୁଛି ଓ ସେଥିରେ ମୁଁ ଡ଼ାଟା ପ୍ୟାକ୍ ପକେଇ ମୋର କଲ୍ କରୁଛି ତା ସହିତ ମୁଁ ମାସକୁ ଅଢ଼େଇଶହ ଟଙ୍କା ରିଚାର୍ଜ କରି ମୋର ପ୍ରତି ସିମ୍କୁ ରିଚାର୍ଜ କରି ମୁଁ ବ୍ୟବହାର କରୁଛି